ହେଲୋ କି ଫୋନ୍ ଦେଇଛ କହିଲ ମୋ ଫୋନ୍ ଆଣିଥିଲି ମୋ ଫୋନ୍ ଦେଖିଲା ବେଳକୁ ଖରାପ ମୁଁ ଆଣିଛି ଦିନେ ଆଉ କହି କି ଫୋନ୍ ଧରିନି ତୁମ ଦୋକାନରୁ ଆଣିକି ପନ୍ଦର ହଜାର ଦେଇକି ଫୋନ୍ ଆଣିଲି ତମେ ଫୋନ୍ ଯଦି ବିକି ଶିଖିନ ମୋତେ ନ ହେଲେ ଡାକୁନ ମୁଁ ବିକିବି ଫୋନ ଫୋନ ମୁଁ କାହିଁ ଫୋପାଡ଼ୁନି ମୋ ଫୋନ୍ ଧରି ଶିଖିନି ନା ଏବେକୁ ନୂଆ ଫୋନ୍ ଧରିଛି ତୁମ ଦୋକାନରୁ ଆଣିଛି ଫୋନ ଫୋପାଡ଼ି ଦେବି ଫୋନ କାଇଁ ଫୋପାଡ଼ି ବି ତମେ ତ ମହଙ୍ଗା ଫୋନ ଦେଇଛ ତମେ ବେପାର କରି ଶିଖିନ ବେପାର କାଇଁ କରୁଛ ବେପାର ଶିଖିକି ବେପାର କରୁନ

ଆଉ ପିଲା ସେମିତିଆ ପିଲା ରଖୁନ ଯିଏ ଭଲ ପିଲା ଦେଖିକି ଦେବେ ଏ ସଜାଡ଼ିଲେ ସେଟା ମୁଁ ସେଟା ଆଉ ନେବିନି ମତେ ଗୋଟେ ନୂଆ ଫୋନ୍ ଦେବ ସେ ଫୋନ ପଇସା ଫଇସା ମୁଁ ଆଉ ଦେଇ ପାରିବିନି ତୁମେ ତୁମର ଗୋଟେ ନେଇ ଯିବ ତୁମ ଭଙ୍ଗା ଫୋନ୍ ମୋତେ ଗୋଟେ ନୂଆ ଫୋନ୍ ଦେବ ଏ ଫୋନ୍ ଆଉ ଚଳିବନି ସେ କଥା ହୋଇ ପାରିବନି ଏ ଫୋନ୍ ଆଉ ମୋର ହେବନି ସେଇଟା ଖରାପ ହୋଇଗଲାଣି ଆଉ ସଡାଡ଼ି କ'ଣ ନେବି ବର୍ଷେ ହେଉ କି ଛଅମାସ ହଉ ତୁମ ଫୋନ୍ରେ ବା ଗ୍ୟାରେଣ୍ଟି ଦେଇଛ ଅଛି ଗ୍ୟାରେଣ୍ଟି କାର୍ଡ ମୋ ପାଖରେ ଅଛି ତୁମର ବର୍ଷେ ଗ୍ୟାରେଣ୍ଟି ଆଉ ଦୁଇ ବର୍ଷ ୱାରେଣ୍ଟି ଲେଖିଛ ମତେ ଫୋନ୍ ଦେବ ଭଲ ଫୋନ୍ ଆଉ ପାଞ୍ଚ ଥର ତୁମ ଫୋନ୍ ଖରାପ ହେଉଛି ଆଉ ତୁମକୁ କହିବିନି ଆଉ କାହାକୁ କହିବି ତୁମେ ଦୋକାନ ଚେଞ୍ଜ୍ କରି ଦିଅ ପିଲା ଚେଞ୍ଜ କରି ଦିଅ ତୁମ ଦୋକାନରେ ଯଦି ପିଲା ଜାଣି ପାରୁ ନାହାନ୍ତି ଆଉ ଫୋନ୍ ଚେଞ୍ଜ କରିବୁନି ତୁମ ଦୋକାନର ତୁମେ ଯଦି ଏତେ ଦୋକାନର ନାଁ ଅଛି ପଇସା ଦେଇକି ଭଲ ଫୋନ୍ ଆଣିବି ତମ ଫୋନ୍ କାହିଁକି ଖରାପ ହେଉଛି ତୁମର ତ ନାଁ ଅଛି ତୁମର ଖରାପ ହେବା କଥା ନୁହଁ ଆଉ ଯେତେ ଥର ଖରାପ ହେବ ମୁଁ ସେତେ ଥର କହିବି ତୁମେ ଶୁଣିବ ତୁମ ଦୋକାନରୁ ଆଣିଛି ମାନେ କହିବି ତୁମେ ଯଦି ଗୋଟେ ଫୋନ ଦୋକାନ ଗୋଟେ ଭଲ ପିଲାଟେ ଦେଖିକି ରଖ ସେ ପିଲାକୁ ଚେଞ୍ଜ କର ଭଙ୍ଗା ଫୋନ୍ ଦେଇ ଦେଉଛନ୍ତି ଆଉ ତୁମେ ଲେଖି ଦେଉନ ଗୋଟେ ପୋଷ୍ଟର୍ ମାରି ଦେବ ତୁମେ କେତେବେଳେ ରହୁଛ ଆମେ ଯିବୁ ଆମେ କେମିତି ଜାଣିବୁ ତୁମେ କେତେବେଳେ ରହୁଛ

ଆଉ ତୁମ ଦୋକାନରେ ଏତେ ବଡ଼ ଦୋକାନ ଏତେ ବଡ଼ ନାଁ ଅଛି ଦୋକାନର ଦେଖିଲା ବେଳକୁ ମୋ ଫୋନ୍ଟା ଖରାପ ହେଇଗଲା ମୁଁ ଆଣି ବର୍ଷେ ଭିତରେ ଦଶ ଥର ଖରାପ ହେଲାଣି ପୁଣି ଫୋନ କାହାକୁ ଗୋଟେ ଫୋନ୍ କରି ପାରୁନି କି ଗୋଟେ ଫୋନ୍ ଧରି ପାରୁନି ଆପଣଙ୍କ ଦୋକାନରେ କେତେଟା ପିଲା ରଖିଛ ଆଉ ବହୁତ ପିଲା ଅଛନ୍ତି ଆଉ ଏମିତିଆ ଫୋନ୍ କାହିଁକି ଧରେଇ ଦେଉଛନ୍ତି ମୋର ଗୋଟେ ଏତେ ବଡ଼ ଦୋକାନ ମୁଁ ସମସ୍ତଙ୍କୁ ବୁଲି ବୁଲି କା କହୁଛି ତୁମର ଏତେ ବଡ଼ ଦୋକାନ ଦେଖିଲା ବେଳକୁ ଫୋନ ଦୋକାନରେ ଗୋଟେ ଭଲ ଫୋନ ମିଳୁ ନାହିଁ